ଆଜ୍ଞା ଆଜ୍ଞା ହଁ ଆଜ୍ଞା ଆପଣ କଣ ଟିକେ ଅଧିକ ପାଣି ଦେଇକି ଅଧିକ ଥଣ୍ଡା ପାଣି ହେରିକା ପିଉଥିଲେ କି କେତେଦିନି ହେଲା ହେଲାଣି ଅ ହଁ ଆପଣ କଣ ଅଲଗା ମେଡ଼ିସିନଟା ଅଲଗା ଯାଗାରୁ ଖାଉଥିଲେ କି ଆଛା ଏହିଠି ତ ଆପଣ ଭୁଲ କରିଦେଲେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଦେଉଳସାହି ଦୁର୍ଗାମଣ୍ଡପ ସାଇଡ଼ରେ ଆମେ ଦଶଟାରୁ ମୁଁ ସଦାବେଳେ ଦଶଟା ବେଳେ ରହେ ଦଶଟାରୁ ସାଢ଼େ ଗୋଟେ ନାଇଁ ଆସନ୍ତୁ ଆପଣ ହୋଇଯିବ

ଆଜ୍ଞା ଆପଣ ଆଉ କାହାଠୁ ମେଡ଼ିସିନ ଖାଆନ୍ତୁ ନି ଆମର ଯେଉଁ ମେଡ଼ିସିନ ଆମେ ଡକ୍ଟ ଯେଉଁ ଜ୍ୱର ମେଡ଼ିସିନ ଭଲ ଅଛି ଆପଣ ଆସିକି ଆମଠୁ ଖାଇଦେଇ ଜାଅନ୍ତୁ ନେଇଜିବେ ଖାଇଦେବେ ଭଲହେଲେ ଆମକୁ ଯଦି ନଭଲହେଲା ଆମକୁ ଆମ ଦୋକାନକୁ ଆସିକି ଯେଉଁ ମେଡ଼ିକାଲକୁ ଆସିକି ଆଉଥରେ କହିବେ ଆଉଥରେ ଚେକଅପ କରିଦେବେ ଆଉ

ଆଜ୍ଞା ଆଜ୍ଞା

ହଁ ହଁ ଆଜ୍ଞା